ହଁ ହ୍ୟାଲୋ ଆଜ୍ଞା ଆପଣ ଗୁପ୍ତା ଚିକେନ୍ ସପ୍ରୁ କହୁଥିଲେ କି ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆମର ଗୋଟେ ମୁଁ ଏଇ ଆମର ଭଦ୍ରକର ଆରଡ଼ି ସେକଣ୍ଡ ଲାଇନ୍ ଛକରୁ କହୁଥିଲି ଆଜ୍ଞା ଆମର ଗୋଟେ କୋଡ଼ିଏ ତାରିଖରେ ଗୋଟେ ମାନେ ବାହାଘରଟିଏ ଅଛି ତ ସେଇଥିପାଇଁ ମୁଁ ଆପଣଙ୍କଠାରେ କଲ୍ ଲଗେଇଥିଲି ଯେ ଆମକୁ କିଛି ଚିକେନ୍ ଆଉ ମଟନ୍ ଦରକାର ଥିଲା ଆମର ଚିକେନ୍ ଖଣ୍ଡେ ପନ୍ଦରରୁ ସେଇ ଚଉଦ ଭିତରେ କେଜି ଦରକାର ଆଉ ମଟନ୍ଟେ ତାର ମଟନ୍ର ପ୍ରାଇସ୍ କେତେ ଅଛି ଏବେ କେଜି ପିଛା

ଆଜ୍ଞା ମୁଁ ଗୋଟେ ଏମିତି ଟିକିଏ ଯେଉଁଟା ଶସ୍ତା ଥିବ ସେଇଟା ନେଇଥିଲେ ଭଲହେଇଥାନ୍ତା ଆଉ ହଁ ହଁ ହଁ ମଟନ୍ ହେଉଛି ଗୋଟେ ପଚିଶରୁ ତିରିଶ କିଲୋ ଭିତରେ ଦରକାର ଆଉ ଚିକେନ୍ ବେଶୀ ନାହିଁ ଗୋଟେ ପନ୍ଦରରରୁ ଚଉଦ କିଲୋ ଦରକାର ଆଉ

ନାଇଁ ନାହିଁ ନାହିଁ ଆପଣଙ୍କୁ ଆଡ଼ଭାନ୍ସଟା ମିଳିଯିବ କିଛି ପ୍ରୋବ୍ଲେମ୍ ନାହିଁ ଯେ ପଇସାଟା ଆଡ଼ଭାନ୍ସ ଆଜି ଦେବାକୁ ପଡ଼ିବକି ଆଜ୍ଞା ଆଜ୍ଞା ଆପଣଙ୍କୁ ଆଡ଼ଭାନ୍ସଟା ମିଳିଯିବ ମୁଁ ଏଇ ସନ୍ଧ୍ୟାରେ ଯିବିନି କି ସେପଟେ ଦେଇକି ଯିବି ଆଜ୍ଞା ଦେଖନ୍ତୁ ପଚିଶରୁ ତିରିଶ କେଜି ନେବି ନା ମଟନ୍ଟା ଆଉ ଚିକେନ୍ର ତ ପ୍ରାଇସ୍ଟା ବଢ଼ିଛି ମୁଁ ଶୁଣିଛି ମଟନ୍ର ତ ଟିକିଏ କମାଇବେ ଆଚ୍ଛା ହଜାର ପାଞ୍ଚ ଶହଟେ ଏପଟ ସେପଟ ହେଇପାରିବନା ଏତିକି କିଛି କମାଇପାରିବେନି ସେମିତି କେମିତି ହେବ କହିଲେ

ହଉ ଠିକ୍ ଅଛି ହଉ ମୁଁ ଆପଣଙ୍କୁ ଆଜି ହିଁ ଆସିବାକୁ ପଡ଼ିବନା କାଲି ଆସିବି ମୁଁ ସନ୍ଧ୍ୟାରେ